ଆମେ ସମୁଦ୍ର ଭିତରୁ ଜାହାଜ ନେଇ ଆସିଲାପରେ ମାଛ ଗୁଡ଼ିକୁ ଗୋଟିଏ ଜାଗାରେ ଗୋଟିଏ ଜାଗାରେ ରଖା ଯାଇଥାଏ ରଖାଗଲା ଫଳରେ ଆମର ଅଛନ୍ତି ଯେଉଁ ଆମର ମାଛ ଯେଉଁମାନେ ମାର୍କେଟିଙ୍ଗ୍ ସେଲିଂ କରିବାପାଇଁ ଯେଉଁମାନେ ଇଏ କରନ୍ତି ସେମାନେ ଦାୟିତ୍ୱ ନେଇଥାନ୍ତି ମାଛଗୁଡ଼ିକୁ ପ୍ୟାକିଙ୍ଗ୍ କରିବା କେମିତି ପ୍ୟାକିଙ୍ଗ୍ ହେବ କେମିତି ଗାଡ଼ିରେ ଲୋଡ଼ିଙ୍ଗ୍ ହେଇ ଅନ୍ୟ ଦେଶ ମାନଙ୍କୁ ରପ୍ତାନି କରିବାପାଇଁ ସେମାନେ ଦାୟିତ୍ୱରେ ଥାନ୍ତି ମାଛ ଅନ୍ୟ ଦେଶ ହୁଁ କୁ ପଠାଇବା ପାଇଁ ତାଙ୍କର ଗାଡ଼ିର ସବୁ ଚାଲିଲା ଡ୍ରାଇଭର୍ ନମ୍ବର୍ କେମିତି କ'ଣ ଆସୁଛି ସବୁ ଆମର ଯିଏ ଥାନ୍ତି ହିସାବ କିତାବରେ ସେମାନେ ରଖିଥାନ୍ତି